ମୁଁ ଚାରି ଛଅଦିନି ତଳେ ଗୋଟେ ଫ୍ୟାନ କିଣିକି ଆଣିଛି ୟା' ଫଳରେ ଆମର ଟିକିଏ ପବନ ବାଜୁଛି ଶାନ୍ତିରେ ଆମେ ପରିବାର ଶୋଉଛୁ ଛୁଆ ବି ପାଠ ପଢୁଛନ୍ତି ସାହି ପଡ଼ିଶା ଲୋକବି ଆସି ବସୁଛନ୍ତି ପାଖେରେ ଭଲ କମ୍ ଭୋଲେଟଜ୍ ରେ ବି ଭଲ ବୁଲୁଛି ପର ବି ବଢ଼ିଆ ସୁନ୍ଦର ଫ୍ୟାନଟି ଭଲ ସୁନ୍ଦର କମ୍ ଭୋଲଡେଜ୍ ଆମରି ପାଠ ପଢ଼ିବାରେ ବହୁତ ଅସୁବିଧା ହେଉଥିଲା ଏବେ ପାଠ ପଢ଼ିବା ସୁବିଧା ହେଉଛି ପରିବାର ପରିବାର ଲୋକ ଆସିକି ବସୁଛନ୍ତି ସିଆଡ଼େ ବି ଶୋଇପାରୁଛୁ ଶାନ୍ତିରେ